ଗଣମାଧ୍ୟମରେ ଓଡ଼ିଆ ଭାଷା ବ୍ୟବହୃତ ହୁଏ ଯେପରିକି ରେଡ଼ିଓ ରେଡ଼ିଓ ଦ୍ୱାରା ଲୋକମାନେ ଶୁଣିପାରନ୍ତି ସେଟା ଦେଖିପାରନ୍ତି ଆଗକାଳର ଲୋକମାନେ ସେଟା କ'ଣ ରେଡ଼ିଓ ମାଧ୍ୟମରେ ହିଁ ସବୁ କିଛି ଜାଣି ପାରୁଥିଲେ ଆଉ ଶୁଣି ପାରୁଥିଲେ ବାହାରେ କ'ଣ ହେଲା କ'ଣ ନାଇଁ କେମିତି କିଛି ଆଗକାଳରେ ତ ଟିଭି ପେପର୍ ଏଗୁଡ଼ାକ ନଥିଲା କିନ୍ତୁ କ'ଣ ସେମାନେ ରେଡ଼ିଓ ମାଧ୍ୟମରେ ହିଁ ଶୁଣିକି ସବୁକିଛି ଜାଣି ପାରୁଥିଲେ ତା'ପରେ ଧୀରେ ଧୀରେ ଆମର ଟିଭି ବାହାରିଲା ଟିଭି ମାଧ୍ୟମରେ ସମସ୍ତେ ସବୁ କିଛି ଦେଖିବି ପାରିଲେ ଆଉ ଶୁଣିବି ପାରିଲେ କ'ଣ କୋଉଠେ କାହାକୁ ମାରିଦିଆ ଗଲା ତ ସେ କେମିତି କ'ଣ ହେଲା ବାହାରେ ଦୁନିଆରେ ବାହାର ଦୁନିଆରେ ଲୋକ ଆମ ଦୁନିଆକୁ କେଉଁ ଭଳି ଭାବେ ଆସା ଯାଆ କରୁଛନ୍ତି ସେ ବିଷୟରେ ମଧ୍ୟ ଦେଖିପାରିଲେ ତା ସହିତ କେତେ ମନୋରଞ୍ଜନ ଫିଲ୍ମ ନାଚ ଗୀତ ସଙ୍ଗୀତ ମାନେ ସବୁ କିଛି ସେଥିରେ ଆମର ଦେଖିପାରନ୍ତି ଯୋଉ ଗୁଡ଼ାକି ସେମାନେ ରେଡ଼ିଓ ମାଧ୍ୟମରେ ଜାଣି ପାରୁନଥିଲେ ଦେଖି ପାରୁନଥିଲେ ସେଇଟା ଆମର ଟେଲିଭିଜନ୍ ମାଧ୍ୟମରେ ସେମାନେ ଜାଣିଲେ ତା'ପରେ ଅଛି ନ୍ୟୁଜ୍ପେପର୍ ନ୍ୟୁଜ୍ପେପର୍ ଯେମିତିକି ଯୋଉ ବ୍ୟକ୍ତି ଶୁଣି ପାରୁନଥିବ ସେ କ'ଣ ସେ ପଢ଼ିକି ବି ସବୁ କିଛି ଜାଣିବ ଯେମିତିକି ଆମର ସମାଜ ସମ୍ବାଦ ପ୍ରଗ୍ରତି ବହୁତ ଗୁଡ଼େ ଆମର ନ୍ୟୁଜ୍ପେପର୍ ଅଛି ସେ ତାଙ୍କୁ ଯୋଉଟା ଭଲ ଲାଗିଲା ସେ ସେଇଥିରୁ ପଢ଼ିପାରେ ସବୁ କିଛି ସବୁଥିରେ ସବୁ ସମାନ ନଥାଏ ସବୁଥିରେ ସବୁ ଅଲଗା ଅଲଗା କିଛି ନୂଆ ନୂଆ ଲେଖା ହେଇଥାଏ ଆଉ ସେ ନ୍ୟୁଜ୍ ମାନେ ଗୋଟେ ପେପର୍ ନହେଲେ ବି ଆଉ ଗୋଟେ ପେପର୍ରେ ସେ ପଢ଼ିକି ସବୁକିଛି ଜାଣି ହୁଏ ଯେମିତିକି ଆମର ଚାକିରି ଗୋଟେ ବାହାରିଲା ଆମ ପାଖରେ ଟିଭି ନଥିବ କି ରେଡ଼ିଓ ନଥିବ ତ ଆମେ ପେପର୍ରେ ପଢ଼ିକି ବି ସେ ବିଷୟରେ ଆମେ ଜାଣିପାରୁ ଆହୁରି ଚାକିରି ପାଇଁ ବାହାରକୁ ଯାଇଥାଉ